ଆମେ ପକେଇ ଦିଅଉ ଏବେକି ଆମେ କ'ଣ କରୁ ତା' ବିପଦ ପଟରୁ ସିଏ କ'ଣ କରେ ଜାଲକୁ ଘେରେଇକି ଆଣେ ଆଣିକିରି ସେ ଦାନା ଯେଉଁ ଜାଗାରେ ଆମେ ପକେଇଥାଉ ସେଇ ଜାଗାଟାକୁ ପୁରା ଜାଲ ଘେରେଇ ଦେଉ କଭର କରିଦେଲେ ବି ହେଇଯିବ କିନ୍ତୁ ଆମେ ଘେରେଇଦେଉ ତାପରେ ଜାଲକୁ ଆମେ ତାପରେ ବୁଡ଼ିବାକୁ ପଡ଼େଇ ଟିକେ ପାଣିରେ ବୁଡ଼ି ତଳପଟରୁ ପୁରା ଜାଲ ଯଦି ଉଠି ନ ଯିବ ଯଦି ଗୋଟା ଉଠିଯିବ ଯଦି ଗୋଟା ଗୋଟେ ଢେଲା ଟିଏ ଥିବ କି ଗୋଟେ କାଠ ଟିଏ ଥବ ତଳିକି କାଇଦା କରି କରି କରି କରି କରି ଆମେ ଉଠାଉ ଗଲା ତାପରେ ଗଲା ଗୀତ ମାଛ ଧରା ତ କିଛି ଗୀତ ନଥାଏ ଆମେ ଅନ୍ୟ ସମୟେ ଶୀତ ଦିନେ ଟିକେ ଇଏ କରିବା ପାଇଁ ଟିକେ କଥାବାର୍ତ୍ତା କରୁ କଥା ହଁ ଚାହା ପାହା ଟିକେ ପିଇ ଦେଉ ବୁଝିହେଲା ଚା' ପିଇଲେ ଗରମ ଗରମ ଚାହା ଲାଗିବ ଟିକେ ଇଏ ହବ କ'ଣ ହବନି ଶରୀରଟା ସନ୍ନିପାତ ହେଇଯିବନି ଏ ଛାଡ଼ ଇଏଟା ଡୋରଟା ଧର ଟାଣ ଏମିତି କଥା ସେ କ'ଣ କହୁଥିଲେ ଲେଟ୍ ହବ ବୋଲିି କହୁଛନ୍ତି ବୋଲି ମୁଁ ଜାଣିପାରୁନି କ'ଣ କହୁଛନ୍ତି ଲେଟ୍ ହବ ବୋଲି ଏୟା କହୁଛନ୍ତି ବୋଲି ଜାଣିପାରୁନି ତିନଥର ଖଣ୍ଡେ କଲ୍ କରିସାରିଲିଣି ସେ କହୁଛନ୍ତି ରହିଥା ମୁଁ ଯାଉଛି ଲେଟ୍ ହବ ଏମିତି ଖାଲି କହୁଛି ଆସିଥାନ୍ତା ନାଇଁ ଆାସିଥାନ୍ତା ଶୋଇଲା ହଁ